ହ୍ୟାଲୋ ହଁ ଆପଣ କେଉଁଠୁ କହୁଥିଲେ ହଁ

ହଁ ଆପଣଙ୍କର କ'ଣ ହୋଇଛି କି କେଉଁଠୁ କେଉଁଠୁ ଆପଣ କହୁଛନ୍ତି ଓ ହୋ ତାଳକଣିଠୁ କହୁଛନ୍ତି ହେଉ ଗୋଟିଏ କାମ କରନ୍ତୁ ଗୋଟିଏ କାମ କରନ୍ତୁ ଟିକିଏ ଲେଟ ହେବ ମୁଁ ବର୍ତ୍ତମାନ ଆସିଛି ହେରି ଟିକେ ଇଆଡେ ଗୋପାଳପୁର ସାଇଡକୁ ପଳାଇଆସିଥିଲି ତ ଆଉ ହଁ ହଁ ହେଉ ହେଉ ଓହୋ ମୁଁ ଟିକିଏ ହୁଁ ହଁ ହେଉ ତା'ହେଲେ ଆପଣ ବ୍ୟସ୍ତ ହୁଅନ୍ତୁନାହିଁ ଆଉ ଖରାଦିନ ତ ସମସ୍ତଙ୍କର ଲାଇନ ପ୍ରୋବ୍ଲେମ ଏମିତିକା ଖରାଦିନ ପ୍ରାୟ ହେବ ଯେ ମୁଁ ଯାଇକି ପହଞ୍ଚିବି ଆଉ ପହଞ୍ଚିବି ଯାଇକି ଆଉ ଶୀଘ୍ର ହଁ ହେଉ ଇଆଡେ ସେ'ଠି ରଣପୁରଠି ଗୋଟିଏ କାମ ଅଛି ତ ସିଏ ଜଣକର ସିଏ ଆପଣ ଯେଉଁ ଫୋନ କଲେ ତୁମ ଆପଣଙ୍କ ଆଗରୁ ସିଏ ମଧ୍ୟ ଫୋନ କରିଛନ୍ତି କ'ଣ କରିବ ଇଏ ତ ଖରା ଦିନ ତ ସମସ୍ତଙ୍କର ଏଇ ପ୍ରୋବ୍ଲେମ୍ କ'ଣ କରିବା ଆଉ ଆଉ କ'ଣ କରିବା ଏମତି ହେଇକି ମୁଁ ଯିବି ଆଉ ଯିବି ଆଉ ହଁ ହେଉ ହେଉ ପାଞ୍ଚ ମିନିଟ ଭିତରେ ଯାଇକି ହଁ ହେଉ ଯେ ଟଙ୍କା ପାଞ୍ଚଶହ ଯଦି ଦେବେ ତା'ହେଲେ ଆଉ ମୁଁ ଏ କାମଟା କରିଦିଅନ୍ତି ଆଜିକାଲି ଯୁଗ ଯେମତି ହଁ ହଁ ଯେ ଆପଣ ପଇସା ଟିକିଏ ନଦେଲେ କେମତି ହେବ ଯେ ମେନ କଥା ହେଉଚି କ'ଣ କି ଏବେ ଆଜିକାଲି ପେଟ୍ରୋଲର ରେଟ କେତେ ଆପଣ ଜାଣୁଛନ୍ତି ଆଉ ତାକୁ ଚାହିଁକି ଗାଡି ଟିକାକ ନେଇକି ଯିବି ଆଉ କଣ ହାତରୁ ପଇସା ଖର୍ଚ କରିକି ଘର ଜମି ବିକିକି ପଇସା ଖର୍ଚ କରିକି କ'ଣ କରିବି ନା କ'ଣ ଆଉ ହଁ ହଁ ହେଉ ଆଉ ଯିବି ହଁ ହଁ ହଁ ହେଉ ମୁଁ ଯାଉଛି ଆଉ ଯାଉଛି ଆଉ